ଆଜ୍ଞା ମୁଁ ଯେଉଁ କ୍ୟାବ୍ଟି ବାତିଲ୍ କରିଥିଲି ସେଇଟା ମୁଁ କ୍ୟାନ୍ସଲ୍ କରିବାକୁ ଚାହୁଁଛି ହଁ ଆଜ୍ଞା ନାଁ ଆଜ୍ଞା ଯେଉଁ ବ୍ୟକ୍ତି ଜଣକଟି ଚଲାଉଥିଲେ ସେ ଗାଡ଼ିଟି ମତେ ଭଲ ଲାଗିଲାନି ତାଙ୍କର ଯେଉଁ ବ୍ୟବହାର ବି ମତେ ଭଲ ଲାଗିଲାନି ଆଉ ସେ ଗାଡ଼ି ଚଲାବି ବେପରୁଆ ଭାବେ ଚଲଉଛନ୍ତି ଭଲ ଲାଗିଲାନି ମୁଁ ଯେଉଁ ସମୟରେ ବି ତାଙ୍କୁ କହିଥିଲି ଆସି ପହଞ୍ଚିବା କଥା ସେ ବି ଲେଟ୍ରେ ଆସିଲେ ଆସିଲେ ତ ଆସିଲେ ଲେଟ୍ରେ ମୋ ଯେଉଁ ଜାଗାକୁ ମତେ ନେଇ ପହଞ୍ଚିବାର ଥିଲା ବି ସେ ଠିକ ସମୟରେ ସେଇ ସମୟରେ ନେଇକି ପହଞ୍ଚିଲେନି ଯାହା କି ମୋର ସେ ଇଏଟା ବି ମିସ୍ ହେଲା ଆଉ ବିଭିନ୍ନ ପକାର ଗାଡ଼ି ଚଲା ବି ତାଙ୍କର ମତେ ଭଲ ଲାଗିଲାନି ପୁରା ଅପସେଟ୍ ଲାଗିଲା ଟୋଟାଲ୍ ଭଲ ଲାଗିଲାନି ତାଙ୍କ ବ୍ୟବହାର ଆଉ ସିଏ ମତେ ଭୁଲ ସ୍ଥାନରେ ନେଇକି ପହଞ୍ଚାଇ ଦେଲେ ଯାହା ଦ୍ୱାରା ମତେ ବି ଅସୁବିଧା ହେଲା ଆଉ ଗୋଟେ ଗାଡ଼ି ଧରିକି ଆଉ ଗୋଟେ ସ୍ଥାନକୁ ଯିବା ପାଇଁ ଭାରି ଡ୍ରାଇଭର୍ର ଟୋଟାଲ୍ ମତେ ତ ଭଲ ଲାଗିଲାନି ଟୋଟାଲ୍ ବ୍ୟବହାର ଏବଂ ଠିକ୍ ସମୟରେ ସିଏ ପହଞ୍ଚିଲାନି ଆଉ ସିଏ ଡ୍ରିଙ୍କ୍ କରୁଛନ୍ତି ମଦ ଫଦ ବି ପିଉଛନ୍ତି ଯାହା କି ସେ କରିଥିଲେ ମତେ ଭାରି ଅପବ୍ୟବହାର କଲେ ଗାଡ଼ିରେ ଯାହାକି ଭଲ ଲାଗିଲାନି ତାଙ୍କ ସହିତ ଆଉ ମତେ ଏଇ ଜିନିଷଟି ଭଲ ଲାଗିଲାନି ମୁଁ ବାଧ୍ୟ ହୋଇକି ଆଉ ଗୋଟିଏ ଗାଡ଼ି ବୁକ୍ କଲି ଆଉ ମୁଁ ସେଇ ଗାଡ଼ି ସେହି ଗାଡ଼ିରେ ମୁଁ ଅଫିସ୍ରେ ଗଲି ଅଫିସ୍ରେ ବି ବହୁତ ଗାଳି ଶୁଣିଲି ସେ ଯାହା ହେଉ ମୋତେ ଟୋଟାଲ୍ ଭଲ ଲାଗିଲାନି ଜିନିଷଟି ଏବଂ ଆଜ୍ଞା ଆଜ୍ଞା ହୁଁ ହଁ ଆଉ ଆଉ କ'ଣ କରିବି ଆଜ୍ଞା ମୋର ତ ଦେଖୁଛନ୍ତି ତ ମୋର ଠିକ୍ ଟାଇମ୍ରେ ମତେ ଯାଇକି ପହଞ୍ଚିଲା ପହଞ୍ଚିବାର ଥିଲା ମତେ ତ ବିଳମ୍ବରେ ପହଞ୍ଚିଲେ ଆଉ ଆପଣ ତ ଯେତେ ଯାହା ହେଲେ ଗୋଟେ ଭଲ ଡ୍ରାଇଭର୍ ରଖିବେ ନା ଆଉ ନହେଲେ ଆମକୁ ଅସୁବିଧା ହେଉଛି ନା ଆମେ କ'ଣ ଆପଣଙ୍କ କମ୍ପାନୀ ଉପରେ ଆମର ଭରସା ଅଛି ବୋଲି ଆପଣଙ୍କ କ୍ୟାବ୍ ଆମେ ବୁକ୍ କରିଥୁଲୁ ଦେଖିଲାବେଳକୁ ସେ ଯଦି ବିଳମ୍ବରେ ଆସି ପହଞ୍ଚିବ ଆମକୁ ଭୁଲ ସ୍ଥାନରେ ନେଇ ପହଞ୍ଚେଇବ ଡ଼୍ରାଇଭର୍ର ଆମକୁ ଅସୁବିଧାରେ ପକେଇବ ତା'ହେଲେ ଆମେ ଆଉ କ'ଣ ଆଉ ଭରସା ଆଉ କାଇଁ ଆସିବା ଆମେ ନିଜେ ନିଜେ ପର୍ସନାଲ୍ ଗାଡ଼ି ରଖିବୁ ଆଜ୍ଞା ଆଜ୍ଞା ହଁ ଆଉ ଏଇ ହେଲା କଥା ଆଉ ଆଉ ଆପଣଙ୍କ ଗାଡ଼ି ଆଉ ଆମେ ବୁକ୍ କରିବୁ ନାହିଁ ଆଉ ଆମ ଆପଣ ଆମକୁ କ୍ଷମା କରିଦିଅନ୍ତୁ ଆଉ ଆଜ୍ଞା ଆଜ୍ଞା ହଁ ଆଉ ନେକ୍ସଟ୍ ଟାଇମ୍ ଏମତି ଯଦି ଆପଣଙ୍କ କ୍ୟାବ୍ ଯଦି ଆମେ ବୁକ୍ କରିବୁ ଯଦି ଏଇଭଳି ଅସୁବିଧା ଆମକୁ ହେବ ତା'ହେଲେ ଆମେ କାହିଁକି ବୁକ୍ କରିବୁ ଆଉ ଗୋଟିଏ କାମ କରନ୍ତୁ ଏମତି କିଛି ଏମତି ଯଦି ଆପଣ କିଛି ଡ୍ରାଇଭର୍ ରଖୁଛନ୍ତି ଆପଣ ଦେଖି ଚାହିଁ ରଖନ୍ତୁ ଯାହାକି ଲୋକଙ୍କର ଯେମତି ଅସୁବିଧାରେ ନପଡ଼ନ୍ତୁ ଠିକ ଟାଇମ୍ରେ ପହଞ୍ଚନ୍ତୁ ଯାହା ଦ୍ୱାରା ଆପଣଙ୍କୁ ରିଭ୍ୟୁ ଭଲ ଦେବେ ଏବଂ ଆପଣଙ୍କୁ ଆପଣଙ୍କୁ ଯାହା ଲୋକଙ୍କର ସର୍ଭିସ୍ ବଢ଼ିବ ଆଉ ଆଜ୍ଞା ଆଜ୍ଞା ହଁ ଆଜ୍ଞା ହଉ ରଖନ୍ତୁ